ଦଶରୁ ଦଶଲକ୍ଷ ମଧ୍ୟରେ ପଞ୍ଚୋଟି ସଂଖ୍ୟା ହେଲା ସାତଶହ ପଚାଶ ପନ୍ଦରହଜାର ଚାଳିଶ ତିନିହଜାର ପାଞ୍ଚଶହ ପଚାଶ ଏକ ଏକ ଲକ୍ଷ ଦୁଇଶହ ତିନି ନଅହଜାର ନଅଶହ ଅନେଶ୍ଵତ